ମୁଁ ମାଲକାନଗିରିରେ ରୁହେ ସ୍ଥାନୀୟ ସରକାରୀ ପଦକ୍ଷେପ ନିଆହଉଛି ମାଲକାନଗିରିରେ ସରକାର ଆମକୁ ବହୁତ କିଛି ଦେଉଛନ୍ତି ଆମର ଉନ୍ନତି ପାଇଁ ବହୁତ କିଛି ଦେଉଛନ୍ତି ଆମର ଉନ୍ନତି ସରକାର ବହୁତ କିଛି କରିଛନ୍ତି ଯେମିତି ଆମ ଘର ଛାତ ଦେଇଛନ୍ତି ଯେମିତି ପ୍ରଥମ ଆମ ଘରଟା ଆମ ଘର ନାହିଁ ନୁହେଁ ସବୁ ପ୍ରତ୍ୟେକ ଘରରେ କୁଡ଼ିଆ କୁଡ଼ିଆ ଘର ଏଇ ଓଡ଼ିଶାରେ ମାଲକାନଗିରି ଓଡ଼ିଶାରେ ଥିଲା ଏବେ ସବୁ ଘରେ ଘରେ ସରକାର ଛାତ ପକେଇକିନା ଘର ଦେଉଛନ୍ତି ଯେମିତି ଟଙ୍କାଟି କରିକିନା ଚାଉଲ ଦେଉଥିଲେ ପୁରା ଫ୍ରିରେ କରୁଛନ୍ତି ଏବେ ତାପରେ ଯେମିତି ମାଲକାନଗିରିରେ ରାସ୍ତା ଯାକ ବହୁତ ସାନ ସାନ ଥିଲା ରାସ୍ତା ଯାକ ବହୁତ ବଡ଼ କରିଛନ୍ତି ଚଲା ଫିରାରେ ବି କଷ୍ଟ କମ୍ ହେଉଛି ତାପରେ ଏୟାରପୋର୍ଟ ଗୋଟେ କରିଛନ୍ତି ତାପରେ ରେଲ୍ ରାସ୍ତା ବି ଏବେ ଆରମ୍ଭ ହେଲା ହୋଇନି ଏବେ ପର୍ଯ୍ୟନ୍ତ ମାତ୍ର ହୋଇଯିବ ଯେମିତି ଆମ ପିଲାଛୁଆକୁ ଆଗରେ ଏଆଡ଼େ ସିଆଡ଼େ ଯିବାକୁ ହେଲେ ସର୍ ମାନେ ସରକାର ବସ୍ ପଠଉନଥିଲେ ଏବେ ବହୁତ ବସ୍ ବି ସରକାର ତରଫରୁ ବସ୍ ବି ଭଲ ଭାବରେ ଛାଡ଼ିଛନ୍ତି ତାପରେ ଲେଟ୍ରିଙ୍ଗ ବାଥ୍ ରୁମ୍ ଏଇସବୁ ଯାକ ବି ଦିଆହେଉଛିି ସରକାର ଆମ ପାଇଁ ବହୁତ କିଛି କରୁଛନ୍ତି ନବୀନ ପଟ୍ଟନାୟକ ଆମ ପାଇଁ ବହୁତ କିଛି କରୁଛନ୍ତି ଆମକୁ ସୁବିଧା ଅନେକ କିଛି କରିଦେଇଛନ୍ତି କି ଚିକିତ୍ସା ଏଇ ମାଲକାନଗିରି ମାଲକାନଗିରି କି ମୁଁ କେଉଁଠି ବି ଯିବି ବଡ଼ କିଛି ରୋଗ ଗୋଟେ ହେଲେ କାର୍ଡ଼ ଗୋଟେ ଦେଇଛନ୍ତି ସେଇ କାର୍ଡ଼ରେ ଆମକୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଫ୍ରି ଚିକିତ୍ସା ପାଇଁ ଆମକୁ ପଇସା ଦେଉଛନ୍ତି ହେଲେ ସେଥିପାଇଁ ବି ବହୁତ ଗରିବ ଲୋକ ବି ବହୁତ ଭଲ ଭାବରେ ଚିକିତ୍ସା ହୋଇପାରୁଛନ୍ତି ସେଇମାନର ଅଭାବ ଥିଲେ ଅଭାବ ରହିଲେ ଏଇ ଯେ ଟଙ୍କାଟା ସରକାର ଦେଇଛନ୍ତି ଅଭାବ ରହିଲେ ବି ସେମାନେ କିଛି ଲୋକ ମରିବା ମୃତ୍ୟୁରେ ଗଲେ ମିଶା ବଞ୍ଚିକି ଫେରି ଆସି ପାରୁଛନ୍ତି ଖାଲି ଆମର ନବୀନ ପଟ୍ଟନାୟକ ପାଇଁ